ଆମେ ନିଜ ବଗିଚାରେ ଖତ ପକାଇଥାଉ ଗୋବର ହଉ ଗୋବରଟାକୁ ନେଇକି ଫାଷ୍ଟେ ଗୋଟେ ଜାଗାରେ ମେଞ୍ଚେ ଠୁଳ କରିଥାଉ ମାନେ ସବୁଦିନ ପକେଇ ପକେଇ ପକେଇ ପକେଇ ସେଇଟା ଖତ ହେଇଯାଏ କିମ୍ବା କାରି ଗାଈ ଗୋରୁ ଗୋବର ହଉ ଆଉ ଛେଳି ନଣ୍ଡ ହଉ ସେଇଟା ଆମେ ଗୋଟେ ଫାଷ୍ଟ ରଖିଥାଉ ସେଇଟା ଖତ ହେଇଥାଏ ସେଇ ଖତକୁ ଆମେ ବଗିଚାରେ ଗଛ ଲଗାଇଲା ବେଳେ ସେଇ ଗଛ ମୂଳରେ କିନି ଦେଇଥାଉ ଫାଷ୍ଟ ମାଟି କରିକି ତା ଗଛ ମୂଳରେ ଦେଇଥାଉ ଏବଂ ସେ ଖତ ମାନେ ବହୁତ ଭଲ ଖତ ଦେହ ପାଇଁ ମଧ୍ୟ ଆଉ ସବୁ ବିଶାକ୍ତ ଖତ ସବୁ ବଜାରରେ ମିଳୁଛି ସେଇଟା ଦବା ଭଲ ନୁହେଁ ଏଇ ଖତ ହଉଛି ଦେହ ପାଇଁ ଭଲ ଆଉ ଗଛ ଗଛ ବି ବହୁତ ମାନେ ଭଲସେ ବଢ଼ିବ ଏବଂ ଏହାର ଲାଭ ହେଉଛି ଆମେ ଯେତେବେଳେ ଗଛଟେ ଲଗାଇଥାଉ ଏଇ ଖତ ଦେଲେ ବହୁତ ମାନେ ଯେତେବେଳେ ଖତ ନ ଦେଇଥାଉ ଅଳ୍ପ ମାନେ ଅଳ୍ପ କିଛି ଫୁଲ ହଉ ଫଳ ହଉ ପରିବା ହଉ କିଛି ଅଳ୍ପ ହେଇଥାଏ କିନ୍ତୁ ଏଇ ଖତ ଦେଇ ସାରିଲା ପରେ ବହୁତ ପାରିବାନ ଦେଖୁ ହେଇଥାଏ ଫୁଲ ଫଳ ଏଇସବୁ କଥା ହେଇଥାଏ ସେ ମଧ୍ୟ ସେ ବଡ଼ ବଡ଼ ସବୁ ହୋଇଥାଏ ଆଉ ସେ ମଧ୍ୟ ଟେଷ୍ଟ ସବୁ ଲାଗିଥାଏ ଆଉ ଆମକୁ ସବୁ ଭଲ ଲାଗିଥାଏ ଆଉ